ସାର୍ ମୁଁ ଗାହାଣ କହୁଥିଲି ଆପଣଙ୍କ ଏଜେନ୍ସିକୁ ଫୋନ୍ କରିଥିଲି କିନ୍ତୁ ଆପଣଙ୍କର ଗାଡ଼ି ଡେରିରେ ପହଞ୍ଚିଲା ଗାଡ଼ି ଡେରିରେ ପହଞ୍ଚିବା କାରଣରୁ ମୁଁ ଆଉ ସେହି ଜାଗା ଉପରକୁ ଯାଇପାରିଲି ନାହିଁ ଏବଂ ମୁଁ ଚାହୁଁଛି କି ଗାଡ଼ି ବାବଦରେ ମୁଁ ଯେଉଁ ପଇସା ଆପଣଙ୍କୁ ଦେଇଥିଲି ସେଇ ପଇସା ମୋତେ ଫେରାଇ ଦେବେ ଆପଣ ପଇସାଟି ସତେ ଫୋନ୍ପେ କିମ୍ବା ଜିଓ ପେ ମାଧ୍ୟମରେ ଯଦି ପଠାଇବେ ମୁଁ ବହୁତ ଖୁସି ହେବି ମୁଁ ଆପଣଙ୍କୁ ମୋର ଆକାଉଣ୍ଟ ନମ୍ବର୍ ଦେବି ମୋତେ ଜଲ୍ଦି ଫୋନ୍ କରିକି କୁହନ୍ତୁ ମୁଁ ଆପଣଙ୍କୁ ନମ୍ବର ଦେବି ନା ନା ସାର୍ ମୁଁ ସେ ଗାଡ଼ି ନେବାକୁ ଚାହୁଁନି କାରଣ ଆପଣ ମୋତେ ସେ ସମୟରେ ପଇସା କହିଥିଲେ କିନ୍ତୁ ଏବେ ଅଧିକ ପଇସା କହୁଛନ୍ତି ମୋ ପାଖରେ ଏତେ ପଇସା ନାହିଁ ମୁଁ ପଇସା କେଉଁଠୁ ଆଣିଦେବି ମୁଁ ତ ବହୁତ ଅସୁବିଧାରେ ଅଛି ଅଭାବ ଲୋକ ମୁଁ ଚାହୁଁନି ମୋ ଆକାଉଣ୍ଟକୁ ସେ ପଇସା ଫେରସ୍ତ କରନ୍ତୁ ମୋର ଆଉ ଗାଡ଼ି ଦରକାର ନାହିଁ ମୋତେ ପଇସା ଫେରସ୍ତ କଲେ ମୁଁ ବହୁତ ଖୁସି ହେବି ମୁଁ ଆପଣଙ୍କ ପାଖରେ ଚିରକୃତ ହୋଇ ରହିବି